ହ୍ୟାଲୋ ଓଡ଼ିଆଣୀ ରେଷ୍ଟରାଣ୍ଟରୁ କହୁଛନ୍ତି କି ହଁ ମୁଁ ଯାଜପୁର ଟାଉନରୁ କହୁଥିଲି ଚୁନା ମାଛ ହେବକି ତୁମ ପାଖରେ ମସଲା ମସଲା ହଁ ଚୁନା ମାଛ ଗୋଟିଏ ଫୁଲ ପ୍ଳେଟ କରିଦେବ ଚିଲ୍ଲି କୋବି ଗୋଟିଏ ଫୁଲ ପ୍ଳେଟ କରିଦେବ ଆଉ ମସରୁମ ମସଲା ଗୋଟିଏ କରିବ ଆଉ ମସରୁମ ମସଲା ଯେ ତାକୁ ବେସରରେ କରିବ ଆଁ ପିଆଜ ରସୁଣ ଦେଇ କରିବନାହିଁ ହଁ ଚିଲ୍ଲି କୋବିରେ ପିଆଜ ଟିକେ ଅଧିକ ପକାଇବ ଆଉ ଯେଉଁ ଇଏ ଆମର ସସ ଯେଉଁ ପକାଉଛ ଚିଲ୍ଲି ସସ ଆଉ ଟମାଟ ସସ ହଁ ଟିକିଏ ଟିକିଏ ଅଧିକ ପକାଇଦେବ ଆଉ ସୋୟା ସସ ପକାଇବନାହିଁ ହେରା ଗୋଟେ ଭଲ ଲାଗୁନାହିଁ କେତେ ସମୟ ଭିତରେ ପହୁଞ୍ଚାଇ ପାରିବ ଯାଜପୁର ଟାଉନ ବିରଜା ମଣ୍ଡପ ପାଖରେ ହଁ ହେଉ ହେଉ ପଠାଇଦିଅ ପଠାଇଦିଅ ପଠାଇଦିଅ ମୁଁ ପଇସା ଏଠି ଆସିଲେ ଦେଇଦେବି ଆଉ ହଁ ହଁ ହଁ ମୁଁ ସେଇଠି ଠିଆ ହୋଇଥିବି ଏଇ ନମ୍ବରରେ ଫୋନ କରିବ ସାଙ୍ଗେ ସାଙ୍ଗେ ନେଇଯିବ ରହିଲି